ଜଳ ହିଁ ଜୀବନ ଜଳ ବିହୁୁନେ ସୃଷ୍ଟି ନାଶ ଏ କଥାଟା ହଉଛେ ସତ୍ୟ ତ ଦେଖନ୍ତୁ ଆଗରୁ ଯେନ୍ ହିସାବରେ ବର୍ଷା ହଉଥିଲା ପାଣି ସ୍ତର ଥିଲା ଏବେ ଧୀରେ ଧୀରେ ସେ ଜିନିଷ ମାନେ ସବୁ କମି ଯାଉଛେ ତ ଜଳ ଯଦି ନାଇଁ ହେବା ତ ଜୀବନ ତ ନାଇଁ ଚଳିପାରେ ଜୀବନ ବି ନାଇଁ ରହେ ମଣିଷ ଜୀବନ ଅଧୁରା ହେଇଯିବା ତ ସେଥିର୍ ଲାଗି ଆମେ ଜଳକେ ତାକେ ବଞ୍ଚାଇ ରଖ୍ବାର୍ ଲାଗି ହେଲେ ଜଳ ଯଦି ଆମେ ତା'ର ଠିକ୍ ଉପାୟରେ ତାକେ ଆମେ ଯଦି ବ୍ୟବହାର କରମା ମାନେ ଯେତିକି ଦରକାର ଆମେ ସେତିକି ହିସାବେ ବ୍ୟବହାର କର୍ମା ଯେନ୍ତାକି ଦେଖୁନ୍ ଗୁଟେ ଗୁଟେ ଜାଗାରେ ପାଣି ଓଭରଫୁଲ ହଉଥିସି ଅନୁ ଶେଷରେ ପାଣି ୱେଷ୍ଟ ହଉଥେ ସେ ପାଣି ମୁଇଁ କେ ଆମେ ଧୀରେ ଧୀରେ ସେଇଟାକେ କଣ୍ଟ୍ରୋଲ କର୍ବାର୍ ଲାଗି ଯଦି ଶିଖମା ପାଣି ଯେତିକି ଦରକାର ଆମକୁ ଆମର ଜୀବନରେ ଆମେ ହେତିକି ୟୁଜ୍ କର୍ମା ନା ପାଣି ଅଛି କିରି ସେଇ ଜିନିଷ କେ ଏବେ ଯଦି ଖେବର୍ ଦମା ତ ଧୀରେ ଧୀରେ ତା'ର ସ୍ତର ବି କମିଯାଉଛେ ପାଣି ବି କ୍ଷତି ହେଉଛେ ତ ସେଇଥିଲାଗି ପାଣି କେନ୍ସି ବି ଜାଗାରେ ହଉ ପାଇପ୍ରେ ହଉ କି ନଳକୂଅରେ ଯେନ୍ ପାଣି ୟୁଜ୍ ହୁଏ ତାକେ ୱେଷ୍ଟ କର୍ବାର୍ ନାଇଁନୁ ଏନ୍ସି ଜାଗାରେ ଯଦି ଆମ ଟ୍ୟାପ୍ଟେ ଖୁଲି ଯେ ପାଣି ବାହାରି କିରି ପଲଉଛି ତ ସେ ପାଣି ଟ୍ୟାପ୍ କେ ବନ୍ଦ କର୍ବାର୍ ଅଛେ ପାଣି ଆମେ ଘରେ ବି ଯେତିକି ଦରକାର ସେତିକି ହି ୟୁଜ୍ କର୍ମା ସେଇଟା ଜଣେ ଚାହିଁଲେ ନେଇ ହଏ ସମସ୍ତେ ଯଦି ଚାହେଁବେ ବେଶୀ ଜିନିଷକେ ତ କରି ପାର୍ମା ମେ